ବିଗତ କିଛି ବର୍ଷ ହେଲା ଭାରତରେ ବହୁତ ସାରା ୟୁଟ୍ୟୁବର କି ଡ୍ୟାନ୍ସର କି କମେଡ଼ିଆନ ବହୁତ ସାରା ଲୋକ ଏବେ ନିଜ ଘରରେ ପାଦ ଦେଇ ସାରିଛନ୍ତି କାହିଁକି ନା ସେମାନଙ୍କର ପାଖରେ ଚାକିରୀ ନାହିଁ ଯଦି ଚାକିରୀ ନାହିଁ ତାହେଲେ ସେମାନେ ସେ ଯେଉଁ ଦେଖିକି ଶିଖୁଥିଲେ ତାହା ସବୁ ଏବେ କରିବାରେ ଲାଗୁଛନ୍ତି ଯଦି ଆମ ପାଖରେ ଚାକିରୀ ଥାଆନ୍ତା ନିଜ ବ୍ୟବସାୟ ଥାଆନ୍ତା କିଛି ଜୀବିକା କରିବାରେ ଥାଆନ୍ତା ତାହେଲେ ଆମେ କେବେବି ସେ ସବୁରେ ପାଦ ଦେଇ ନଥାଆନ୍ତୁ ତ ଏଠି ଆମର ଚାକିରୀର ବହୁତ ଅଭାବ ଆମ ଦେଶରେ କି ପିଲା ଯାକ ପାଠ ତ ପଢ଼ୁଛନ୍ତି କିନ୍ତୁ ଚାକିରୀ ଖଣ୍ଡେ ମିଳିପାରୁନାହିଁ ତ ସେଇଟା ପାଇଁ ସେମାନେ କିଛି ନା କିଛି ତ ଜୀବିକା କରୁଛନ୍ତି ସେ ସବୁ ପାଇଁ ପିଲା ଯେଉଁ ଆଜିକା ସମୟରେ ପ୍ରତ୍ୟକ ପିଲା ୟୁଟ୍ୟୁବର ଆଉ ମଞ୍ଚରେ ଛିଡ଼ା ହୋଇକି କିଏ କମେଡ଼ି କରିକି ହସଉଛି ତ କିଏ ଅଭିନେତା ହେଉଛି ତ କିଏ ଗୀତ ଗାଉଛି